ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ତେଇଶ ଫେବୃଆରୀ ଦୁଇ ହଜାର ଚାରି ପନ୍ଦର ସେପ୍ଟେମ୍ବର ଦୁଇ ହଜାର ଛଅ କୋଡ଼ିଏ ଡ଼ିସେମ୍ବର ଉଣେଇଶହ ତେୟାଅଶୀ ଏଗାର ମାର୍ଚ୍ଚ ଉଣେଇଶହ ସତୁରୀ